ବଗିଚାମାନଙ୍କରେ ଲଗାଯାଇଥିବା ଗଛମାନଙ୍କ ଭିତରୁ କିଛି ଗଛ ଏମିତି ଥାଏ ଯାହାକୁ ପ୍ରଚୁର ପରିମାଣରେ ଜଳର ଆବଶ୍ୟକତା ପଡ଼ିଥାଏ ସେହି ଗଛମାନଙ୍କୁ ଜୀବିତ ରଖିବାକୁ ହେଲେ ଆମକୁ ପ୍ରଚୁର ଜଳର ବ୍ୟବସ୍ଥା କରିବାକୁ ପଡ଼ିଥାଏ ଯଦି ବର୍ଷା ଋତୁରେ ବର୍ଷା ଭଲ କରି ନ ହୁଏ ତାହେଲେ ଆମକୁ ପାଣିର ବ୍ୟବସ୍ଥା କରିବାକୁ ପଡ଼ିଥାଏ ଯାହାଦ୍ଵାରା ଗଛମାନେ ଭଲ ଭାବରେ ବଢ଼ିପାରିବେ ଏତଦ୍ ଦ୍ଵାରା ଆମ ଗଛମାନେ ସୁସ୍ଥ ହୋଇ ଫଳ ପ୍ରଦାନ କରିବାରେ ସହାୟକ ହେବେ ଏବଂ କିଛି ଗଛ ଏପରି ବି ଥାଆନ୍ତି ଯେଉଁମାନଙ୍କୁ ପାଣିର କମ୍ ଆବଶ୍ୟକତା ହୋଇଥାଏ କିନ୍ତୁ ଯଦି ଅଦିନିଆ ବର୍ଷା ହୋଇଯାଉଛି ତାହେଲେ ପାଣି ଅଧିକ ହୋଇଯିବା କାରଣରୁ ହୁଏ ତ ସେ ଗଛର ମୃତ୍ୟୁ ବି ହୋଇପାରେ ସେଥିପାଇଁ ତାକୁ ସେହି ବିପଦ ଠାରୁ ରକ୍ଷା କରିବା ପାଇଁ କିଛି ଜିନିଷର ଧ୍ୟାନ ରଖିବାକୁ ପଡ଼ିଥାଏ ପାଣି ଯଦି କମ୍ ହେଉଛି ଆମେ ଦେଖୁଛନ୍ତି ତାହେଲେ ଆମେ ନିଜେ ପାଣିର ବ୍ୟବସ୍ଥା କରିଦବା ଉଚିତ୍ ଯଦି ଗଛଟି ଘର ପାଖରେ ଲଗାଯାଇଛି ତାହେଲେ ଘରୁ ଜଳ ନେଇ ସେଠାରେ ସେଚନ କରିବା ଆବଶ୍ୟକ ଯଦି ଘରଠାରୁ କିଛି ଦୂରରେ ଅଛି ତାହେଲେ ମଟରର ବ୍ୟବସ୍ଥା କରି ସେଠାରେ ପାଣି ସିଞ୍ଚନ କରିବା ଆବଶ୍ୟକ